ଯଦି ମୋତେ ଫଟୋ ମାଧ୍ୟମରେ ଭାରତକୁ ଦେଖାଇବାର ସୁଯୋଗ ମିଳିବ ତା'ହେଲେ ମୁଁ ପ୍ରଥମତଃ ଓଡ଼ିଶାର ସମସ୍ତ ଐତିହାସିକ ସ୍ଥାନ ଯେମିତି କି ଆମର ପୁରୀ ଜଗନ୍ନାଥମନ୍ଦିର ଯେଉଁଟା କି ସାରା ବିଶ୍ୱରେ ପ୍ରସିଦ୍ଧ ଆଉ କୋଣାର୍କ ମନ୍ଦିର ଆଉ ଯେଉଁଟା କି ଆମେ ଆମର ଐତିହାସିକ ମନ୍ଦିର ଭିତରେ ସବୁଠାରୁ ଉନ୍ନତମ ସେଟାକୁ ଆମେ ଯାଇ ମୁଁ ସେଠିକି ଯାଇକି କିଛି ଫଟୋ ଉଠାଇକି ଭାରତରେ ଭାରତକୁ ଆପଣଙ୍କ ଆଗରେ ଦେଖାଇ ପାରିବି ଆଉ ଫଟୋ ଉଠାଇବା ଉପରେ ହେଲେ ମୁଁ ଐତିହାସିକ ଜାଗା ସମସ୍ତ ଓଡ଼ିଶାର ସମସ୍ତ ଐତିହାସିକ ସ୍ଥାନରେ ଯାଇକି ଫଟୋ ଉଠାଇପାରିବି ଯେମିତି କି ଆମ କଟକର ବାରବାଟୀ ଦୁର୍ଗ ଆଉ ଭାରତର ଭାରତର ସମସ୍ତ ଦର୍ଶନୀୟ ଜାଗା ଯେମିତି କି ଆମର ବୈଷ୍ଣବଦେବୀର ପାହାଡ଼ିଆ ଜାଗା ସେଇଠି ଯାଇକି ମଧ୍ୟ ଫଟୋ ଉଠାଇକିନା ଆମ ଭାରତକୁ ଦେଖାଇ ପାରିବି ଆଉ ଶିରିଡ଼ି ସାଇବାବାଙ୍କର ମନ୍ଦିର ସମାଧି ମନ୍ଦିର ପାଖରେ ବି ଫଟୋ ଉଠାଇପାରିବି ସେମିତି ଆଉ ବହୁତ ସାରା ଦର୍ଶନୀୟ ଜାଗା ରହିଛି ଯେମିତି କି ଜାମ୍ମୁ କାଶ୍ମୀର ମଧ୍ୟ ଗୋଟେ ଜାଗା ଅଛି ସେଇଠି ବି ମଧ୍ୟ ଯାଇକି ଭାରତର ବହୁତ ସୁନ୍ଦର ସୁନ୍ଦର ସିନେରୀ ଦେଖାଇ ପାରିବି ସେଇଠି ଆମକୁ ଆଉ ଆମର ଓଡ଼ିଶାରେ ମଧ୍ୟ ବହୁତ ସାରା ଜାଗାଅଛି ଯେମିତି କି ଆମର ଦାରିଙ୍ଗବାଡ଼ି ହେଲା କୋରାପୁଟ ହେଲା ସେଇଠି ସବୁ ପାହାଡ଼ି ଜାଗାରେ ଯାଇକି ବି ମଧ୍ୟ ମୁଁ ଫଟୋ ଉଠାଇକିନା ଆମର ଓଡ଼ିଶାକୁ ଆପଣଙ୍କ ଆଗରେ ରଖିପାରିବି ଭାରତ ମଧ୍ୟ ରଖିପାରିବି ଆଉ ଭାରତର ବହୁତ ସାରା ଜାଗା ଅଛି ଯେମିତି କି ଭାରତର ବହୁତ ସାରା ଜାଗା ଯେମିତି କି